ଆମେ ନର୍ସିଂନାଥ୍ ଯିବାର୍ ଅଛି ଆର୍ ଗାଡ଼ି କାଲିର୍ ମୋତେ ଦରକାର୍ ଆରୁ ତୁମର୍ ଡ଼୍ରାଇଭର୍ ଠିକ୍ ଟାଇମ୍କେ ପହଞ୍ଚିପାର୍ବା ତ ଆମେ ଚାର୍ ବଜେନୁ ବହାରିବାର୍ ଅଛି ଆର୍ ସେଠାନ୍ କେ ଯାଇକିରି ଆମର୍ ଅନେକ୍ କାମ୍ ଅଛି ମନ୍ଦିର୍ ଦର୍ଶନ୍ କର୍ବାର୍ ଅଛି ହୁମ କର୍ବାର୍ ଅଛି ସବୁକିଛି ଆମର୍ ଅନେକ୍ କାମ୍ ଅଛି ତୁମେ ଦେଖ ଚାର୍ ବଜେନ ଯଦି ଘର୍କେ ପହଞ୍ଚିପାର୍ବ ଆର୍ ଆମକୁ ଠିକ୍ ଭାବରେ ନେବ ବୋଲେ ଆମେ ଯାଇପାରମୁଁ ଆର୍ ସେଠାନ୍ କେ ଗଲେ ଗଦାବୁଡ଼ା ବି ପୂଜାପାଠ୍ ଇ ଦର୍ଶନ୍ଫର୍ଶନ୍ କରିକିରି ବହୁତ୍ ଆମକୁ ସମୟ ଲାଗିଯିବା ଆର୍ ସେନ ବି ଅନେକ୍ ଜିନିଷ୍ ଦେଖମୁଁ ଆମେ ବି ଆମର୍ ପରିବାର୍ ମାନେ ଯିମୁଁ ସେଥିର୍ ଲାଗି ବୋଲି ତୁମେ ଚାର୍ ବଜେନ ଆସିଲେ ଠିକ୍ ହେତା ଆରୁ ଦେଖ ଇ ଇ ପ୍ରତି ଟିକେ ଅବହେଲା ନାଇଁ ହବ ଠିକ୍ କରେକ୍ଟ ଚାର୍ ବଜେ ଇ ଜାଗାକେ ପହଞ୍ଚିଲେ ଆମେ ଖୁସିରେ ଆମେ ବି ରେଡ଼ି ହେଇଥିମୁଁ ଆର୍ ଇ ଟାଇମ୍କେ ତୁମେ ପହଞ୍ଚିଲେ ଭଲ୍ ହେତା ଠିକ୍ ଅଛେଁ